ହ୍ୟାଲୋ କିଏ କହୁଥିଲେ କ'ଣ କୁହ କେଉଁ ଓଡ଼ିଶାରେ ତ କେତେ ପର୍ବପର୍ବାଣି ଅଛି କେଉଁ ପର୍ବାଣି କଥା କହୁଛ ମୁଁ ତ କିଛି ଜାଣିନି ମୋତେ ଟିକିଏ ବତେଇଲେ ମୁଁ କରିବି ଆଉ ହଉ ଯେତିକି ଜାଣିଛି ସେତିକି କରିକି ନେଇକି ଯିବି ଆଉ

ସେ ଯେତିକି ଜାଣିଛି ସେତିକି ନେଇକି କରିକି ଯିବି ଆଉ ଦେଖିବା କରିବି ଆଉ ହଁ ଘରେ ଆଉ ଟିକିଏ ପଚାରିକି ବୁଝିକି କରିବି ହଁ ମୋ ମାଆକୁ ପଚାରିକି କ'ଣ କ'ଣ କରନ୍ତି ସେଥିରେ ପଚାରିକି ଲେଖିକି କରିକି ନେଇକି ଯିବି ଆଉ କେଉଁ ଦିନ ହେବ ଏଇଟା କେଉଁ ଦିନ ନେବି ହଁ ହଉ ହଉ ଦେଖିବା ଚେଷ୍ଟା କରିବା ଆଉ

ହଁ ହଁ ହଁ ହଉ ଡାଉଟ୍ ଥିଲେ ପଚାରିକି କହିବି ଆଉ ମାଣବସା ସାବିତ୍ରୀ ମ୍ୟାଡ଼ମ୍ ଏଇ ଦୁଇଟା କରିବି ସେଥିରେ କ'ଣ ଲେଖିବି ହଉ ମ୍ୟାଡ଼ମ୍ ରଖୁଛି